ଆମର ବର୍ତ୍ତମାନ ଅଶୋକ ସମ୍ରାଟ ଯେଉଁ ଥିଲେ ସେତେବେଳେ ଦୁର୍ଗ କଟକ ସହରରେ ଦୁର୍ଗ ଗୋଟେ ତିଆରି କରିଥିଲେ ଦୁର୍ଗ ନିର୍ମାଣ କରିଥିଲେ ସେଇଟାକୁ ବାରବାଟୀ ଦୁର୍ଗ କୁହାଯାଏ ବାରବାଟୀ ଦୁର୍ଗରେ ବର୍ତ୍ତମାନ ବି ପ୍ରସିଦ୍ଧ ଅଛି ଲୋକମାନେ ଆଉ ଅନେକ ସ୍ଥାନରୁ ଆସୁଥାଆନ୍ତି ବାରବାଟୀ ଦୁର୍ଗ ଦେଖିବା ପାଇଁ ଏବଂ ବାରବାଟୀ ଦୁର୍ଗରେ ବହୁତ ଏୖତିହାସିକ ଜିନିଷ ଖୋ ଖୋଜାଯାଇ ତାହା ମିଳିଛି ତାହା ଲୋକମାନେ ବି ଆପଣମାନେ ଜାଣିଥିବେ ଯାହାକି ଲୋକମାନେ ବି ତାହାକୁ ଯେଉଁ ଇଏ କରୁଛନ୍ତି ବର୍ତ୍ତମାନ ପାର୍କ ସେଇଠି ଗୋଟେ ନିର୍ମାଣ କରାଯାଇଛି ଲୋକମାନେ ଯାଆନ୍ତି ସେଠାରେ ଭୋଜି ଭାତ କରିଥାଆନ୍ତି ଏବଂ ବିଭିନ୍ନ ପ୍ରକାର ବାରବାଟୀ ଦୁର୍ଗରେ ରହିଅଛି ଏୖତିହାସିକ ଜିନିଷ ମା' କଟକ ଚଣ୍ଡୀ କଟକରେ ସବୁଠାରୁ ପ୍ରସିଦ୍ଧ ଅଛନ୍ତି ଯିଏକି ଆମର ଦଶ ମଙ୍ଗଳାମାନେ ଯେଉଁ ଅଛନ୍ତି ତା ଭିତରୁ ମା' କଟକ ଚଣ୍ଡୀ ଉତ୍ତର ଦିଗରେ ରହିଅଛନ୍ତି ସେଇଥିପାଇଁ ସମସ୍ତେ କୁହନ୍ତି ଉତ୍ତର ଦିଗରେ ମା' କଟକ ଚଣ୍ଡୀ ରହିଅଛନ୍ତି ତା'ପରେ ଆମର ଦେଶରେ ପ୍ରଥମେ ହୋଲି ପୂଜାରୁ ଆରମ୍ଭ ହେଇଥାଏ ହୋଲି ପୂଜାରେ ବିଭିନ୍ନ ଲୋକ ଏକତ୍ର ହେଇକିନା ପଞ୍ଚୁଦୋଳ ପାଳନ କରିଥାଆନ୍ତି ତା'ପରେ ଦ୍ୱତୀୟରେ ହେଲା ଆମର ଦ ଦଶହରା ହେଲା କାଳୀପୂଜା ହେଲା ଏଇସବୁ ବଡ଼ ଆଡ଼ମ୍ବର ସହିତ ପାଳନ କରାଯାଏ ଏବଂ ଗୋଟେ ଅଛି ଆମର ବାଲିଯାତ୍ରା ଯେଉଁଟାକି ସାବତ ବୋହୁମାନେ ସାବତ ବୋହୂମାନେ ନଦୀ ଦୁର୍ଗ ପାଖରେ ନିକଟରେ ନଦୀକୂଳ ଅବସ୍ଥିତ ସେଠାରେ ସେମାନେ ସାଧବ ବୋହୂମାନେ ବଣିଜ କରିବାକୁ ଯାଇଥିଲେ ବୋଲିକିନା ସେମାନେ ଫେରି ଆସିବେ ବୋଲି ଆଶା ରଖି ଭଉଣୀମାନେ ଡଙ୍ଗା ଭସାଣ କରିଥାଆନ୍ତି ଏବଂ ଏଇଟା ହଉଛି ଆମର କଟକର ବହୁତ ଐତିହାସିକ ସ୍ଥାନ ଯିଏକି ଦୀର୍ଘ ହଜାର ବର୍ଷ ହବ ଏହା ଚାଲି ଆସୁଛି ଏବଂ ଆ ଦେହରେ ଭାଇଚାରା ମଧ୍ୟ କଟକ ସହରରେ ରହିଛି